ନୂଆଖାଇ ହେଉଛେ ଆମର୍ ପଶ୍ଚିମ ଓଡ଼ିଶାର ଗୁଟେ ବଡ଼୍ ପର୍ବ ହେଁ ନୂଆଖାଇକେ ଗୁଟେ ଗଣପର୍ବ୍ କହେସନ୍ ଆଉ ଏଇ ନୂଆଖାଇଟା ବୁଧେ ମାସର୍ ପଞ୍ଚମୀ ଦିନ ପାଳନ୍ କାରାଯାଇଶି ଯେଣ୍ଟା କି ଆମର୍ ଗଣେଶ୍ ପୂଜାର୍ ଆର ଦିନ ପଡ଼ୁଚି ତ ନୂଆଖାଇ ଦିନ ଆମେ କାଣା କରୁସୁଁ ପରିବାର୍ ଟା ଯିଏ ଜେନ୍ ଜାଗାନ ଥିଲେ ବି ଅନ୍ୟାନ ଜାଗାନ କାମ୍ ଧନ୍ଦା କରୁଥିଲେ ବି ନୂଆଖାଇ ଦିନ ସେମାନେ ନିଶ୍ଚୟ ଘର୍କେ ଆସବେ ଆର୍ ଘରର୍ ସମସ୍ତେ ମିଶିକି ନୂଆଖାଇ ପାଲନ୍ କରୁଶୁଁ ନୂଆଖାଇ ଦିନ ଆମେ କାଣା କରୁସୁଁ ଆମର୍ ପିତ୍ରୁ ପିତା ଜେନ୍ ରୋହୁଛନ୍ ସେମାନଙ୍କୁ ପୂଜା କରାଯାଇସି ପେହେଲା ତ ଆମର୍ ସମ୍ବଲପୁର୍ର ସମଲେଇ ଯେଣ୍ଟା କି ସମସ୍ତଙ୍କର୍ ଈଷ୍ଟଦେବୀ ହେ ଶେନ ନୂଆଖାଇ ନୂଆ ଧାନ୍ ଲାଗଶି ଶେନ ଲାଗିସାରିଲା ପରେ ତହିଁରୁ ଆମେ ସମସ୍ତେ ନିଜ ନିଜର୍ ଘର୍ ମାନକୁ ଜେନ୍ ରଖିଥିଶୁଁ ଈଷ୍ଟଦେବୀ ମାନକୁ ସେମାନଙ୍କୁ ଆମେ ପୂଜା କରଷୁଁ ନୂଆ ଧାନ୍ ଦେଇକିରୀ ତାପରେ ଆମର୍ ନୂଆଖାଇ ଦିନ ଆମେ ବିଭିନ୍ ପ୍ରକାର୍ ରନ୍ଧାବଢ଼ା କରସୁଁ ପିଠାପଣା ବି କରସୁଁ ଆଉ ସମସ୍ତେ ମିଶିକରି ସେଦିନ ନୂଆଖାଇ କେଁ ଧୂମ୍ ଧାମ୍ ସେ ପାଳନ୍ କରଷୁଁ ନୂଆଖାଇ ଏଥି ଲାଗି ପାଳନ୍ କରଷୁଁ ଯେ ନୂଆଖାଇ ଆମର୍ ଜେନ୍ ପରିବାର୍ ଭିତରେ କେନଶୀ ବି କଥା କେ ନେଇକିରୀ ମନମାଳୀନ ଥିଷୀ କଥାବାର୍ତ୍ତା ନାଇ ହଉଥନ୍ ଗାଲିଗଣ୍ଡଗୋଲ୍ ହଉଥିସନ୍ ତ ନୂଆଖାଇ କାଣା କରସୁଁ ଯେ ଆମେ ସମସ୍ତେ ଏକ ହେଇପାରଷୁଁ ଆଉ ପୂର୍ବର୍ ସେ ଶତ୍ରୁତାକେ ଭୁଲିଯାଇକିରି ନୂଆଖାଇ ଦିନ ସମସ୍ତେ ଏକ୍ ହେଇକରି ନାଚିକି ପାଲନ୍ କରସୁଁ ତ ଏଇ ନୂଆଖାଇ ଦିନ କାଣା ହେଷୀ ନାନାପ୍ରକାର୍ ବ୍ୟଞ୍ଜନ ରନ୍ଧାଯାଏସି ଭାତ ଡ଼ାଲି ତରକାରୀ ଖଟା ଖିରୀ ଯେ ଜେତକୀ ପ୍ରକାର୍ ଟା ରାନ୍ଧିପାରବା ସେତକି ଭଲେ ପିଠା ପନା ବି ବନାଯାଏଶି ଆର୍ ସମସ୍ତେ ସେ ନୂଆଖାଇକେ ଖୁବ୍ ଆନନ୍ଦ୍ର ସହିତ ପାଳନ୍ କରଷୁଁ ନୂଆଖାଇ ଦିନ ଆମେ କାଣା କରଷୁଁ ଯେ ଜେନ୍ ମାନେ ସାନ୍ ମାନେ ଆଁ ସେମାନେ କାଣା କରସନ୍ ବଡ଼୍ ମାନଙ୍କର୍ ଆଶୀର୍ବାଦ୍ ନେସନ୍ ଆଉ ବଡ଼୍ ମାନେ ସାନ୍ ମାନକୁ ଆଶୀର୍ବାଦ୍ ଦେଶନ୍ ବେଲେ ଇ ନୂଆଖାଇର ମହତ୍ୱ ହେଥିଲାଗି ହେ ଯେ ଏନ୍ତା ପର୍ବଟା କାଁ କରି କେ କେବେ କେନସି ପର୍ବ ନ କାହାକେ ଜୁହାର୍ କରବା ତା ଆମେ ନାଇଁ ଜାନି ତ ହେଥିଲାଗି ନୂଆଖାଇକେ ଆମେ ବୋହୁତ୍ ମହତ୍ୱ ଦେଇକି ପାଳନ୍ କରଷୁଁ